କି କରିବି

ହଁ ମ୍ୟାଡାମ୍ ନମସ୍କାର ଆପଣଙ୍କ ଠାରେ ବୋଲେ ଶୀତ ଦିନର ପୋଷାକ ମିଳୁଛି ହଁ ସେଟା ଜାଣିବାର ଲାଗି ସେଥିଲାଗି କଲ୍ କରିଥିଲି କେମିତି ପୋଷାକ ମିଳୁଛି ଆଉ ଭଲ ଜିନିଷ କି ନାଇଁ ବୋଲିକି ଆଉ ବ୍ଲାକ୍ କଲର୍ର ଜ୍ୟାକେଟ୍ ଅଛି କି ନାଇଁ ଝିଅମାନଙ୍କ ଲାଗି ଆପଣଙ୍କର ତ ଜ୍ୟାକେଟ୍ ନେଇଥିଲି ଯେ ଏଇ ଖରାପ ପଡ଼ିଲା ସେଟା ଭଲ ନାଇଁ ପଡ଼ିଲା ସେଥିର ଲାଗି ବୋଲିକିରି ଭଲ ଜ୍ୟାକେଟ୍ ମିଳୁଛି ତ ରେଟ୍ ବି ଟିକେ କମ୍ ପଡୁଛି ପରେ ଆପଣଙ୍କ ଠାରେ ଖାଲି ଶୀତ ଦିନର ପୋଷାକ ମିଳୁଛି କି ଆଉ କିଛି କିଛି ବି ମିଳୁଛି ପ୍ୟାଣ୍ଟ୍ ସାର୍ଟ୍ ବି ମିଳୁଛି ଜ୍ୟାକେଟ୍ର ଓ ହୋ ସବୁ ଜିନିଷ ମିଳୁଛି ନାଇଁ କି ଶୀତ ଦିନର କି ଅଲଗା ଜିନିଷ ବି ମାନେ ଯଦି ଗରମ ଦିନିଆ ବି ଦିନ ବୋଲେ ସଟ୍ ଟପ କ୍ରପ୍ ଟପ୍ ଅଛି ଧରିକା ବି ମିଳୁଛି ତ ସବୁ ହୁଁ ହୁଁ ଆପଣଙ୍କ ଦୋକାନରେ ବହୁତ ବହୁତ ଜିନିଷ ଅଛି ଆଉ ସେଥିର ଲାଗି ବୋଲିକିରି କଲ୍ କରିଥିଲି କହିଲେ ତ ଆମ ଏଇନେ ସମସ୍ତେ ତାଙ୍କ ଦୋକାନକୁ ଯିବ ତାଙ୍କ ଦୋକାନରେ ଭଲ ଜିନିଷ ମିଳୁଛି ଆଉ କମ୍ ଦାମ୍ରେ ବି ମିଳୁଛି ବୋଲିକିରି ଭଲ ପଡ଼ିଲେ ନେବି ନହେଲେ ରିଟର୍ନ କରିବି ଆଉ ରିଟର୍ନ କଲେ ଚ ଯଦି ଭଲ ନାଇଁ ପଡ଼ିଲା ରିଟର୍ନ କଲେ ଚଳିବ ତ

ରିଟର୍ନ କଲେ ତାର ବଦଳରେ ଏକ୍ସଚେଞ୍ଜ୍ ଯୋଉ ସେମାନେ ଶୀତ ଦିନର ପୋଷାକ ଦେବି କି ପଇସା ଦେବି କି ଏମିତି ପଇସା ନାଇଁ ମିଳେ ନାଇଁ ଯଦି ଯୋଉ କପଡ଼ା ଏକ୍ସଚେଞ୍ଜ କରିବ ସେ ତାର ନା ଟିକେ ଭଲ କପଡ଼ା ମିଳିବ ଆଉ ସେତିକି ପଇସାରେ ମିଳିବ କି ମୋତେ ଯଦି ସେ କମ୍ପାନୀର ଦରକାର ନଥିବ ଅଲଗା କମ୍ପାନୀର ଦରକାର ଥିବ ବୋଇଲେ ଅଧିକା ଆଉ ପଇସା ଦେବି ମୁଁ ତାପରେ ଯାଇକି ନେବି କି ସେତିକି ପଇସାରେ ହେବ କି କେମିତି ହଉ ଆଜ୍ଞା ହଉ ହଉ ଠିକ ଅଛି ରହିଲା ମୁଁ ରହୁଛି